ମୁଁ ଯେତେବେଳେ ଛୋଟ ବୟସରେ ଥିଲି ବର୍ଷା ଦିନେ ଆମ ଜେଜେ ବାପାଙ୍କ ସାଙ୍ଗରେ ବିଲକୁ ଯାଏ ସେତେବେଳେ ବିଲରେ ପାଣି ଥିଲା ବେଳେ ବିଭିନ୍ନ ପ୍ରକାର ଛୋଟ ମାଛ କେରାଣ୍ଡି ଦଣ୍ଡେଇ କଉ ଗଡ଼ିଶା ମାଗୁର ଇତ୍ୟାଦି ଖେଳନ୍ତି ଆମ ଜେଜେ ବାପା ସେତେବେଳେ ସିଏ ହାତ ଚିମୁଟାକୁ ମାଛ ଦେଖିଲା ମାନେ ପଙ୍କ ସହିତ ସେ ମାଛଟି କୁ ଚାପି ଦିଅନ୍ତି ମୁଁ ସେଇଥିରୁ ଜାଣିଥିଲି ଜେଜେ ବାପା ଏଇ ଟାଇପ୍ରେ ମାଛ ଧରୁଛନ୍ତି ସେଥିରୁ ଯଦି କିଛି ଫେଲୁଅର୍ ହୁଅନ୍ତି ତା'ପରେ ବଜା ନାମକ ଏକ ଯନ୍ତ୍ର ତିଆରି କରି ସେଇ ମାଧ୍ୟମରେ ମାଛ ସଂଗ୍ରହ କରିବା ଶିଖିଥିଲି